କୃଷି ବାବଦରେ ଆଜ୍ ମୁଇଁ ଗୁଟେ କଥା କହୁଛେଁ ଯେ ଆଗ ଆମେ ଚାଷ କରବାର୍ ଲାଗି ବହୁତଟି ଅସହାୟକ ଥିଲା ଏବେ ଆମର୍ ଟେକ୍ନୋଲୋଜି ମାନେ ପଲେଇ ଅସୁଛେ ବୋଲେ ଯେ ଆମର୍ କାମଟା ଆମର୍ ସେ କୃଷି କାମଟା ପୁରା ପୁରା ଆଗ୍କେ ପୁରା ଜୁଚେ ଯେତେ ଲୁଛେ ଆଗ୍କେ ଯେତେ ଲୁଚେ ହେନ୍ତା ବି ସ୍ପିଡ଼ ହେଉଁଛେ ଆରୁ ଆମର ଏଇ କାମଟା ଜଲ୍ଦି ହେଇପାରୁଛେ ଆଗକୁ କେନ୍ତା ହଉଥିଲା ନଙ୍ଗଲ ଟିକେ ଜୁତୁଥିଲା ବେଲକି କେତେ ସ୍ଲୋ କାମ ହଉଥିଲା ଏବେ ମେସିନ୍ ମନେ ମେସିନ୍ ମାନେ ଯେତେବେଲେକି ବାହାରି ଯାଉଛି ସେତେବେଲେକି ଆମର୍ କାମ ମାନେ ପୁରା ଜଲ୍ଦି ହେଇଯାଉଛେ ଆରୁ କାମଟେ ଜଲ୍ଦି ହେଇଯାଉଛେ ଆର୍ ଟେକ୍ନୋଲୋଜିଟା ବହୁତ ଆଗକେ ଆସୁଛେ ଆଉ କେନ୍ତା ନଙ୍ଗଲ ଟିକେ ବେଲ ହଉଥିଲା ସେ ନଙ୍ଗଲ ଜୁତୁବାର୍ ଲାଗି ବେଲ ହଉଥିଲା କମ୍ପର ପାର ମାର ଲାଗି ବେଲ ହଉଥିଲା ସବୁ ବହୁତ ସମୟ ଲାଗୁଥିଲା ଏବେତିନ ତ ବହୁତ କମ ସମୟ ଲାଗୁଛି ସେନ୍ତା ବୋଇଲେ ଜଲ୍ଦି ହେଇଯାଉଛି ଖାଲି ପଆଡ଼େ ପଆଡ଼େ ତମେ ଯିବ ସେ ମେସିନ୍ ପଆଡ଼କେ ବଲେ ଟେକ୍ନୋଲୋଜି ଏତେ ବଢ଼ିଯାଉଛେ ଏତେ ବଢ଼ିଯାଉଛି ଯେ ଅନେକ